ପାଣି ଆମର ନିହାତି ଭାବରେ ଆବଶ୍ୟକ ପାଣି ବିନା ଆମେ ବଞ୍ଚି ପାରିବା ନାହିଁ ଆମର ପଶୁପକ୍ଷୀ ସମସ୍ତେ ସମସ୍ତେ ଜୀବଜନ୍ତୁ ପାଣି ଆବଶ୍ୟକ କରିଥାନ୍ତି ପାଣି ଆ ପାଣି ଦ୍ଵାରା ଆମେ ଶୌଚହବା ରୋଷେଇ କରିବା ସଫାକରିବା ଏମିତିକି ସବୁ କାମ ପାଣିରେ ଆଗ ହୋଇଥାଏ ପାଣି ନପିଇଲେ ମଣିଷ ବଞ୍ଚିବ ନାହିଁ ପାଣି ଆ ମଣିଷର ଜୀବନ